ଉତ୍ତମ ଗୁଣବତ୍ତାର ପ୍ରଜାତି ବା ସୁସ୍ଥ ପଶୁମାନଙ୍କୁ ଚିହ୍ନଟ କରିବାପାଇଁ ବିଭିନ୍ନ ଲକ୍ଷଣମାନ ରହିଛି ଯେପରିକି ଭଲ ଗାଈର ସୁସ୍ଥ ଶରୀର ହୋଇଥିବ ଓ ବଡ଼ ବଡ଼ ଶିଙ୍ଘ ହୋଇଥବ ସେ ଭଲ ଦେଖାଯାଉଥିବେ ତା ସହିତ ଆଉ ମଧ୍ୟ ସେ ଭଲ ଭାବରେ ଚାଲୁ ଚାଲୁଥିବ ଏବଂ ତାହାକୁ ଚି ଜାଣିବା ପାଇଁ ବିଭିନ୍ନ କୌଶଳମାନ ରହିଛି ଏ ବିଭିନ୍ନ କୌଶଳମାନ ରହିଛି ଯେପରିକି ଇ ତାଙ୍କୁ କିଛି ବାଟ ଚଲାଇବା ଓ ତାଙ୍କ ଠାରୁ କ୍ଷୀର ଦୁହିଁବା ଓ ଏହାର ପରାମର୍ଶ ନେବା ପାଇଁ ମୁଁ ପଶୁଡାକ୍ତର ଯିବି କାରଣ ପାଖକୁ ଯିବି କାରଣ ପଶୁ ଡାକ୍ତରଙ୍କ ପରାମର୍ଶରେ ଆମେ ଉତ୍ତମ ଗୁଣବତ୍ତାରେ ପ୍ରଜାତି ବା ସୁସ୍ଥ ପଶୁମାନଙ୍କୁ ଚିହ୍ନି ପରିବା କେବଳ ପଶୁ ଡାକ୍ତର ହିଁ ଆମକୁ ପରାମର୍ଶ ଦେଇପାରିବେ ଯେ କେଉଁଟି ଉତ୍ତମ ଗୁଣବତ୍ତାର ପ୍ରଜାତି ଓ ସୁସ୍ଥ ପଶୁ ଅଟେ ବୋଲି